ରୋଷେଇ ଘରେ ଚଟୁ ତସଲା ଡଙ୍କି ବାଲ୍ଟି କଡ଼େଇ ଏବଂ ଛୋଟ ଛୋଟ ଗିନା ଏବଂ ଅନେକ ପ୍ରକାର ରୋଷେଇ ସାମଗ୍ରୀ ରହିଥାଏ ପନିକି ଚକୁ ଏବଂ ରୁଟି ବେଲଣା ରୁଟି ବେଳା ଆଉ ହେମଦସ୍ତା ରହିଥାଏ ଏଇ ଆମେ ଏଇ ଏଇ ରୋଷେଇ ସାମଗ୍ରୀ ଜିନିଷରେ ଚଟୁରେ ଡାଲି କରିଥାଉ ଏବଂ ଭାତ ଏବଂ ତସଲାରେ ଭାତ ରୋଷେଇ କରାଯାଇଥାଏ ଏବଂ କଡ଼େଇରେ ବିଭିନ୍ନ ପ୍ରକାର ତରକାରୀ ମାଛ ମାଂସ ବନାଯାଇଥାଏ ଏବଂ ଏହାଦ୍ୱାରା ସହଜରେ ରୋଷେଇ ହୋଇଥାଏ ଏବଂ ଏହିପରି ଭାବରେ ଅନେକ ପ୍ରକାର ଜିନିଷ ବ୍ୟବହୃତ ହୋଇଥାଏ ଏଇ ଏହି ବାସନକୁସନ ନଥିଲେ କୌଣସି ଖାଦ୍ୟ ସାମଗ୍ରୀ ବନାଇବାରେ ସହଜ ହୋଇନଥାଏ ଏଇ ପରି ଭାବରେ ବି ଆମ ରୋଷେଇଶାଳରେ ବିଭିନ୍ନ ପ୍ରକାର ରୋଷେଇ ସାମଗ୍ରୀ ଜିନିଷ ବ୍ୟବହୃତ କରି ସେଇ ସ୍ଥାନରେ ଅନେକ ପ୍ରକାର ଖାଦ୍ୟ ବନାଇବାରେ ବ୍ୟବହୃତ ହୋଇଥାଏ ଆମେ ହେମଦସ୍ତାରେ ବିଭିନ୍ନ ପ୍ରକାର ମସଲା ସାମଗ୍ରୀ ପ୍ରସ୍ତୁତ କରି ତରକାରୀ ଚିକେନ ରେ ପକାଇ ତାହାକୁ ସ୍ୱାଦିଷ୍ଟ କରି ଖାଇଥାଉ ଏବଂ ଗିନାରେ ଆମେ ପଖାଳ ଖାଇଥାଉ ତା' ସହିତ ଥାଳିରେ ଆମେ ଭାତ ଖାଇଥାଉ ଏବଂ କାଟିଆରେ ଆମେ ତରକାରୀ ଖାଇଥାଉ ଏହିପରି ଭାବରେ ଆମେ ରୋଷେଇ ଗୃହରେ ଥିବା ସାମଗ୍ରୀକୁ ବ୍ୟବହାର କରିଥାଉ